ଆଜ୍ଞା ନମସ୍କାର ସାର୍ ମୋର ଗୋଟେ ଆକାଉଣ୍ଟ୍ ଦରକାର୍ ଥିଲା ସାର୍ ଖୋଲିବା ପାଇଁ ଏସ୍ବିଆଇ ଆକାଉଣ୍ଟ୍ ନା ସାର୍ କରେଣ୍ଟ୍ ଆକାଉଣ୍ଟ୍ ଖୋଲିବା ପାଇଁ ଚାହୁଁଛି ସାର୍ ଆଜ୍ଞା ମୁଁ ହେଇ ପନିପରିବା ଦୋକାନ କରୁଛି ଆଉ ମୁଁ ସାର୍ ବଡ଼ ବିଜ୍ନେସ୍ ନୁହଁ ଖୁଚୁରା ଦୋକାନୀ ସାର୍ ଏ ଯୋଉଁ ମୁଁ ରାସ୍ତା କଡ଼ରେ ଯୋଉ ବିକାବୁକି କରନ୍ତି ଆଜ୍ଞା ମୁଁ ରାସ୍ତା କଡ଼େ ଗୋଟେ ଷ୍ଟଲ୍ ଦେଇଛି ଆଉ ସେଥିରେ ପନିପରିବା ବିକୁଛି ଯୋଉଟା କି ସାର୍ ମୋର ଗୋଟେ ଆକାଉଣ୍ଟ୍ ଦରକାର୍ ମୁଁ ଯେତିକି ରୋଜଗାର କରିବି ପଇସା ତାହା ମୁଁ ସେଭିଙ୍ଗ୍ କରିବାପାଇଁ ଦୁଇ ପଇସା ଦିନକୁ ଚାହୁଁଛି ସାର୍ ତେଣୁକରି ମୁଁ ଆପଣଙ୍କ ପାଖକୁ ଆସିଛି ସାର୍ ମୁଁ ସେଇଟା ତ ଜାଣିନି ସାର୍ ମୁଁ ନିଶ୍ଚିତ ରଖିବି ଆପଣଙ୍କର ପରାମର୍ଶ ଗ୍ରହଣ କରିବି ଆଉ ସାର୍ ଏଠି ଯୋଉ ଖୋଲିବା ପାଇଁ ଆଉ ସବୁ କୋଉ ନିୟମ ରହିଛି ଗାଇଡ଼୍ଲାଇନ୍ କୋଉ କୋଉ ଆମେ ସବୁ ଡକ୍ୟୁମେଣ୍ଟ୍ ସବ୍ମିଟ୍ କରିବୁ ସେଇ ବିଷୟରେ ଟିକିଏ ମୋତେ କହି ଦିଅନ୍ତୁ ସାର୍ ଆଜ୍ଞା ମୋର ୱାଇଫ୍ ପ୍ରଥମେ ସେ ଖୋଲିଥିଲେ ଆକାଉଣ୍ଟ୍ ଆଉ ସାର୍ ସେ ୟୁନିଅନ୍ ବ୍ୟାଙ୍କ୍ ରେ ଖୋଲିଥିଲେ ସେ ଥାର୍ଡ଼ ପାର୍ଟି ହିସାବରେ ଗ୍ୟାରେଣ୍ଟି ହେଲେ ହେବନା ସାର୍ ହଁ ହଁ ହଁ ସାର୍ ଯାଜପୁରରୁ ହିଁ ଏ ଆଡ଼୍ରେସ୍ଟା ପଡ଼ିଛି

ଆଉ ସାର୍ ମୁଁ ଗୁଟେ ସାର୍ ମୁଁ ଆଉ ଗୁଟେ ଜାଣିବାପାଇଁ ଚାହୁଁଥିଲି ସାର୍ ସେ ଯେଉଁ ମୁଁ ଏଠୁ ଆଉ କିଛି ଖାତା ଖୋଲିଲା ପରେ କିଛି ମୁଁ ଲୋନ୍ କରିବାପାଇଁ ଚାହୁଁଛି ମାନେ ବିଜ୍ନେସ୍ ଲୋନ୍ ମୁଁ କରିପାରିବି ଆଜ୍ଞା ଆଜ୍ଞା ସାର୍ ମୁଁ ଯୋଉ ଏ ଯୋଉ ମୁଁ ଖାତା ଯୋଉ ଖୋଲିବାରେ ମୋର କିଛି ଫ୍ୟୁଚର୍ କିଛି ପ୍ରୋବ୍ଲେମ୍ ହେବନି ତ ସାର୍ ମୋର ଆକାଉଣ୍ଟ୍ ହେଉ କିମ୍ବା ମୋର ପର୍ଶନାଲ୍ ଏ ଯୋଉ ଲୋନ୍ଟା ମୁଁ କିଛି ସେ ବିଷୟରେ କିଛି ମୋର କ୍ନୋଲେଜ୍ ଜ୍ଞାନ ନାହିଁ ଆଜ୍ଞା ଆଜ୍ଞା ସାର୍ ଏ ଯୋଉ ଆମର ଯୋଉ ସେଭିଙ୍ଗ୍ ଆକାଉଣ୍ଟ୍ କହିଲେ ସେଭିଙ୍ଗ୍ ଆକାଉଣ୍ଟ୍ ରେ ମ୍ୟାକ୍ସିମମ୍ ପର୍ଯ୍ୟନ୍ତ ଲୋନ୍ କୋଉ କୋଉ କେତେ ଟାଇପ୍ ର ଲୋନ୍ ଦେଉଛନ୍ତି ସାର୍ ଠିକ୍ ଅଛି ସାର୍ ମୁଁ କାଲି ଏଇଟା ଏକ୍ଚୌଲି ମୁଁ ସୂଚନା ଜାଣିବା ପାଇଁ ଚାହୁଁଥିଲି ମୁଁ କାଲି ସବୁ ଡକ୍ୟୁମେଣ୍ଟ୍ ନେଇକି ଆସୁଛି ମୁଁ ଆପଣଙ୍କ ପାଖରେ ସବୁ ଡକ୍ୟୁମେଣ୍ଟ୍ ସବ୍ମିଟ୍ କଲା ପରେ ଗୋଟେ ଆକାଉଣ୍ଟ୍ ଖୋଲିବି ଆଜ୍ଞା ସାର୍ ହଁ ସାର୍ ହଁ ସାର୍ ହଉ ସାର୍ ହଉ ରହୁଛି ଆଜ୍ଞା ନମସ୍କାର ସାର୍